ହ୍ୟାଲୋ ଆପଣ ଓଲାରୁ କହୁଛନ୍ତି ତ ହଁ ମୁଁ କହୁଥିଲି ଯାଜପୁର ରୋଡ଼ରୁ ଆପଣଙ୍କର ଯେଉଁ ଗାଡ଼ିଟି ନେଇଥିଲି ବୁକ୍ କରିକି କ୍ୟାବ୍ଟି ଆପଣଙ୍କର ମୋର ଭଡ଼ା ଛିଣ୍ଡିଯାଇଥିଲା ଆପଣ ଯେତିକି ଟଙ୍କା କହିଥିଲେ ମୁଁ ସେତିକି ଟଙ୍କା ଦେବା ପାଇଁ ପ୍ରସ୍ତୁତ ହୋଇଥିଲି କିନ୍ତୁ ଆପଣଙ୍କର ଯେଉଁ ଏ ଡ୍ରାଇଭର ଭାଇ ସିଏ କଣ ଆଉ ଅଧିକା ଟଙ୍କା ଭଡ଼ା ଚାର୍ଜ କରୁଛନ୍ତି କଣ ପାଇଁ ଆପଣଙ୍କର ମୋର କଥା ଛିଣ୍ଡିଲା ଯେତିକି ଛିଣ୍ଡିଛି ମୁଁ ସେତିକି ଦେବି ବୋଲି ଆମର କଥା ହୋଇଛି କିନ୍ତୁ ଡ୍ରାଇଭର ଏବେ ଅଧିକ ଟଙ୍କା ମାଗିବାର କାରଣ କଣ ଆପଣ ଟିକେ ତାକୁ ମୁଁ କିନ୍ତୁ ଏବେ ପଇସାପତ୍ର ଦେଇପାରିବି ନାହିଁ କାରଣ ଯେତିକି ପଇସା ମୋର ଛିଣ୍ଡିଛି ମୁଁ ସେତିକି ପଇସା ଦେବି ଠିକ୍ ଅଛି ରଖୁଛି